ଏଇଟା ଆପଣଙ୍କର ଷ୍ଟଲ୍ କି ସିଙ୍ଗଡ଼ା ପକୁଡ଼ି ସବୁର କ'ଣ ବନଉଛନ୍ତି ଆପଣ ସବୁ ଫ୍ରେସ୍ ଅଛି ତ ଦାମ କେମତି ନେଉଛନ୍ତି ସାତ ଟଙ୍କା ଏଇଟା ତ ବହୁତ ବେଶୀ କହୁଛନ୍ତି ମ୍ୟାଡମ୍ ଆମ ସାଇଡ୍ରେ ତ ପାଞ୍ଚଟଙ୍କା ଆମେ କଲିକତାରୁ ଆସିଛୁ ନା ମୋତେ ବେଶୀ ଅର୍ଡର୍ କରିବାର ଅଛି ଟିକେ ଦାମ ଟିକେ କମ୍ କରନ୍ତୁ ଆମ ସାଇଡ୍ରେ ତ ପାଞ୍ଚ ଟଙ୍କାରେ କେତେ ବଡ଼ ବଡ଼ ସାଇଜ୍ ଆସୁଛି ସମୋସା ବରା ସବୁର ହଁ ମୋତେ ନବାର ଥିଲା ତିରିଶଟା ସମୋସା ଆଉ ଆଉ କୋଡ଼ିଏଟା ବରା ଆଉ ଆଉ ଦଶଟା ଆଳୁଚପ କରିପାରିବି ସବୁ ରହିବ ତ ଗରମ ଗରମ ମିଳିବ ତ କ'ଣ ଅଛି ଚଟଣୀ ତରକାରୀ କ'ଣ ଅଛି ସେଠି ନା ଆଡ୍ରେସ୍ରେ ପଠେଇ ଦିଅନ୍ତୁ ହଉ ହଉ ହଉ ଆପଣ ମୁଁ ମେସେଜ୍ କରିଦେଉଛି ଆପଣ ପଠେଇଦେବେ ଠିକ୍ ଅଛି